ଆମ ଦେଶ ହେଉଛି ଓଡ଼ିଆ ଭାଷା ଆମେ ଓଡ଼ିଆରେ କଥାବାର୍ତ୍ତା କରୁ ତେଣୁକରି ଓଡ଼ିଆରେ ବହୁତ ସୁବିଧା ହୁଏ ଆମକୁ କଥାବାର୍ତ୍ତା କରିବାକୁ ଆମେ ଅନ୍ୟ ଦେଶକୁ ଯଦି ଗଲେ ଆମେ ତ ଅନ୍ୟ ଭାଷା କିଛି କହିପାରିବା ନାହିଁ ତେଣୁ କରି ଓଡ଼ିଆ ଆମେ ଶିଖିଛେ ଅନ୍ୟ ଭାଷା ଶିଖିନାହେଁ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହୁଏ ଆଉ ଆମେ ଅନ୍ୟ ଭାଷା ନଶିଖିଥିବାରୁ ସେମାନେ କ'ଣ କହନ୍ତି ଆମେ ବୁଝିପାରେ ନାହିଁ ତେଣୁକରି ଆମେ ବହୁତ ହଇରାଣ ହେଉ ଆଉ କିନ୍ତୁ ଏବେ ଆମ ଓଡ଼ିଶାରେ ଅନ୍ୟ ଜାତି ଆସିକି ରହିଲେଣି ବହୁତ ସେମାନଙ୍କ ସଂସ୍ପର୍ଶରେ ଆସି ଆମ ଓଡ଼ିଆ ଲୋକ ଅନ୍ୟଭାଷା ବି ଶିଖିଲେଣି ଟିଭିରେ ମୋବାଇଲରେ ହିନ୍ଦୀ ଭାଷାରେ ବି ଶିଖୁଛନ୍ତି ଲୋକମାନଙ୍କୁ ଆଉ ସେତେ ଅସୁବିଧା ହେଉନାହିଁ ତେଣୁକରି ଓଡ଼ିଆ ଭାଷା ସହିତ ଅନ୍ୟ ଭାଷା ଶିଖିବା ଜରୁରୀ